ଆଉ ପ୍ରିୟ ଖାଦ୍ୟ ହେଉଛି ଯେନ୍ତା କି ମାଛ୍ ମାଂସ ଅଣ୍ଡା ଆମର୍ ପନିପରିବା ଆମର୍ ଫଲ୍ମୂଲ୍ ଯେତେ ସେଓ ଅଙ୍ଗୁର୍ ନାସ୍ପାତି ହେଲା ଆରୁ ଆମେ ପ୍ରକୃତ ବେଶୀ ତ ପ୍ରିୟ ତ ମାଂସ ମାଂସ ଆମର୍ ଭଲ୍ ପ୍ରୋଟିନ୍ ବି ମିଲ୍ସି ମାଂସ ଖାଇବା ଦ୍ୱାରା ଆର୍ ମୋର୍ ବେଶୀ ପ୍ରିୟ ହେଉଛି ମାଂସ ଖାଇବାର୍ ଲାଗି ଆଉ ଯେନ୍ତା କି ଫଲ୍ମୂଲ୍ ବି ଖାଇସୁଁ ତାପରେ ମାର୍କେଟ୍ରେ ଯେନ୍ ଜିନିଷ୍ ମିଳୁଛି ଯେନ୍ତା କି ପନିପରିବା ମାନେ ସେଇଟାମାନେ ଖାଇସୁଁ ତାପରେ ମାଛ୍ ଖାଇବ ଅଣ୍ଡା ଖାଇବ ବେଶୀ ତାପରେ ଅଙ୍ଗୁର୍ ସେଓ ନାସ୍ପାତି ସବୁ ପ୍ରକାର୍ ଖାଦ୍ୟ ଖାଇସୁଁ ଆମର୍ କଦଳୀ ଯେନ୍ତା କଞ୍ଚା କଦଳୀ ବି ଖାଇସୁଁ ତାପରେ ପାଚିଲା କଞ୍ଚା କଦଳୀ ପାଚିକରି ବି ଖାଇସୁଁ ତାପରେ ଅଣ୍ଡା ଆଉ ଦେଶୀ କୁକୁଡ଼ା ଅଣ୍ଡା ବି ଖାଇସୁଁ ଦେଶି କୁକୁଡ଼ା ଅଣ୍ଡାରେ ବେଶୀ ଭିଟାମିନ୍ ଅଛି ସେଥିର୍ ଲାଗି ସେ ଅଣ୍ଡା ବି ବେଶୀ ଖାଇସୁଁ ତାପରେ ମାଛ୍ ଆମର ସବୁ ବିଭିନ୍ନ ପ୍ରକାର୍ ଆମେ ଯେନ୍ତା କି ଫ୍ରେସ୍ ମାଛ୍ ଖାଉଛୁଁ ଆମର୍ ଫ୍ରେସ୍ କୁକୁଡ଼ା ଯେମିତି ଦେଶୀ କୁକୁଡ଼ା ଖାଇ ପାର୍ମୁଁ ସେ ମାଂସ କିମ୍ୱା ଠିକ୍ ହିସାବେ ଆଉ ନିଜେ ଏଇଟା କରି କରି ନିଜେ ଆମର ପାଳନ୍ କରିବାକୁ କୁକୁଡ଼ା କିମ୍ୱା ମିଲ୍ଚା ମାଂସ ଠିକ୍ ହିସାବରେ ଖାଇସୁଁ ଆର୍ ଠିକ୍ ପ୍ରକାରରେ ଭିଟାମିନ୍ ବି ମିଲ୍ସି